ଆମ ରାଜ୍ୟରେ ବହୁତ ସରକାର ସୁବିଧା କରିଛନ୍ତି ବୟସ୍କ ଲୋକ ପାଇଁ ହଜାର ଟଙ୍କା ମିଳିଛି ଆଉ ସବୁ ସୁବିଧା ସରକାର ତରଫରୁ ସବୁ ସୁବିଧା ମିଳୁଛି ସବୁ ରାସନ୍ କାର୍ଡ଼ ସବୁ ସବୁ ଖାତା କରି ସବୁ ମିଳିଥାଉଛି ସରକାର ତରଫରୁ ସବୁ ଆମକୁ ସାହାଯ୍ୟ ମିଳିବା ପରେ ଆମେ ରାଜ୍ୟରେ ସବୁ ଭଲ ଚଳିପାରୁଛୁ ଆମେ ସବୁ ସବୁ କିଣି ସବୁ ବୃଦ୍ଧ ମା' ବାପାଙ୍କୁ ସବୁ ପଇସା ମିଳି ସବୁ ସାହାଯ୍ୟତା ମିଳିଥାଉଛି ଆମ ଓଡ଼ିଶାରେ ସବୁ ଭଲ ବିଜନେସ୍ ଭଲ କାମ ସବୁ ମିଳିଥାଉଛି ଆମ ସରକାର ସବୁ ଦେଇ ସାହାଯ୍ୟ କରିପାରୁଛି ଆମକୁ